ପୃଥିବୀ ପୃଷ୍ଠରେ ନଅଟି ଗ୍ରହ ଅଛି ଯେଉଁଠିକି ଆଜିକାଲି ଆମର ମହାକାଶଚାରୀ ମାନେ ଯାଇ ଭ୍ରମଣ କରି ଚନ୍ଦ୍ରରେ ମଧ୍ୟ ବସତି ସ୍ଥାପନ କରିବା ପାଇଁ ମାନେ ସେଥିରେ ଜଳ ବା ମଣିଷ ସେଥିରେ ବାସ କରି ପାରିବେ ନା ତା' ଉପରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ଆମର ସରକାରଙ୍କ ପାଖ ପଠାଇ ଥାଉଛନ୍ତି ଏବଂ ସେ ସେଠି ମଧ୍ୟ ଆପଣ ଶୁଣିଥିବେ ଯେଉଁ ଜାଗା ବର୍ତ୍ତମାନ ଚନ୍ଦ୍ର ଲୋକ ଜାଗା କିଣିବା ପାଇଁ ମଧ୍ୟ ବାହାରିଲଣି ତେଣୁ ଏଇ ଯେଉଁ ଦୁଇଟି ଦୁଇଟି ଗ୍ରହ ଅଛି ବୁଦ୍ଧ ଆଉ ଚନ୍ଦ୍ର ମହାକାଶଚାରୀ ମାନେ ଆରାମରେ ଯାଇକି ଫେରି ଆସିଲେଣି ଏଥିରେ ସନ୍ଦେହ ନାହିଁ ତେଣୁ ବର୍ତ୍ତମାନ ଭାରତର ଯେଉଁଭଳି ଆଇ ଟି ବା ସ୍ପେସ୍ ଆମର ମହାକାଶଚାରୀ ମାନେ ବହୁତ ଲୋକ ଏବେ ବାହାରିକି ତା'ପରେ ଗବେଷଣା ଚଳାଇଛନ୍ତି